ନାଚଟା ମୋ ପାଇଁକି ନିହାତି ଆବଶ୍ୟକ କାହିଁକିନା ନାଚ ହେଉଛି ମୋ ହବି ସ୍କୁଲ ଟାଇମରେ ମୁଁ ସବୁବେଳେ ଆମର ସ୍କୁଲ ଫଙ୍କସନ୍ ହେଉ କିମ୍ବା ଅଗଷ୍ଟ ପନ୍ଦର କି ଜାନୁଆରୀ ଛବିଶ ଯାହାବି ସବୁ ଅକେଜନ୍ ହେଲା ସବୁଥିରେ ମୁଁ ଡ୍ୟାନ୍ସ କରେ କିନ୍ତୁ ଆ ମୁଁ ଯେଉଁ ସ୍କୁଲରେ ପଢ଼ୁଥିଲି ଜେ ଭି ଆର ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ ସେଇଠି ଗୋଟେ ମ୍ୟାମ୍ ଥିଲେ ପି ଇ ଟି ମ୍ୟାମ୍ ଯେଉଁଥିରେକି ମୁଁ ଯେହେତୁ ଡ୍ୟାନ୍ସ କରେ ତ ସିଏ କ'ଣ କରୁଥିଲା ନାଁ କରନ୍ତି ନାଁ ଲୋକମାନଙ୍କ ଯେଉଁ ଯେଉଁ ପିଲାମାନେ ଯେଉଁମାନଙ୍କର ଏକ୍ସଟ୍ରାକରିକୁଲାର୍ସ ଆକ୍ଟିଭିଟିସ୍ ଅଛି ସେଇମାନଙ୍କୁ ବେସି ପ୍ରାଧାନ୍ୟ ଦିଅନ୍ତି ଏବଂ ମୋତେ ନାଚ ମୁଁ ଯେହେତୁ ବେଶୀ ନାଚେ ତ ଆମ ସ୍କୁଲରେ କିଛି କିଛି ମ୍ୟାମ୍ମାନେ କହନ୍ତି ତୁ ନାଚୁଛୁ ଗୋଟେ ତୋ ପାଠ ନାଇଁ ନାଚରେ ତୋର ଫ୍ୟୁଚର୍ ନାଇଁ କାହିଁକି ଏସବୁ ଧନ୍ଦାରେ ପଶୁଛୁ ନାଚ କଲେ ତୁ ପଇସା କ'ଣ ଇନ୍କମ୍ କରିବୁ ସେଥିରେ କିଛି କ୍ୟାରିଅର୍ ନାହିଁ ତୁ ନାଚ ଛାଡ଼ିଦେ ତୋ କିନ୍ତୁ ତା' ଭିତରେ ମୋତେ କିଛି କିଛି ମ୍ୟାମ୍ ଅଛନ୍ତି ଯେଉଁଥିରେକି ମୋତେ ବହୁତ ଉତ୍ସାହ କରନ୍ତି ନାଁ ତୁ ଡ୍ୟାନ୍ସ କରୁଛୁ ଡ୍ୟାନ୍ସ କରେ ନାଚ କରେ ଆଉ ଯଦି ତୁ ଦଶମ ପାସ୍ ଆଉଟ୍ ହେଇକି ଯାଉଛୁ ସଙ୍ଗୀତ ଉତ୍କଳ ମହାବିଦ୍ୟାଳୟରେ ନାମ ଲେଖା ସେଇଠି ମଧ୍ୟ ଡ୍ୟାନ୍ସ ପାଇଁକା ତୋତେ ସବୁ ସୁବିଧା ମିଳିବ ସବୁ ଅପର୍ଚ୍ୟୁନିଟି ମିଳିବ ତୁ କ୍ୟାରିୟର୍ ଗଢ଼ିପାରିବୁ ତ ତାଙ୍କଠୁ ମୁଁ ଉତ୍ସାହିତ ହେଇକି ବହୁତ ଖୁସି ହୁଏ କିନ୍ତୁ ଗୋଟେ କଥା ହେଲା ଆମ ଗାଁରେ ଯେଉଁ ଷ୍ଟେଜ୍ ଆମ ଗାଁରେ କିଛି ମେଳାଫେଳା ହେଲା କିମ୍ବା ଆଉ କେଉଁବି ଯଦି କିଛି ପୂଜାଫୁଜା ହେଲା ତ ସେଇ ଟାଇମରେ ମୋତେ ଡ୍ୟାନ୍ସ କରିବା ପାଇଁ କୁହନ୍ତି ଯେହେତୁ ମୁଁ ଡ୍ୟାନ୍ସ କରେ କିନ୍ତୁ ଆମ ଗାଁରେ କିଛି ଲୋକ ଆମ ଅଞ୍ଚଳରେ କିଛି ଲୋକ ଅଛନ୍ତି ଆମ ସାହିରେ କିଛି ଲୋକ ଅଛନ୍ତି ଯେଉଁଥିରେକି ସେମାନେ ଡ୍ୟାନ୍ସକୁ ଭଲ ପାଆନ୍ତିନି ସବୁବେଳେ ଆମ ଘରେ ଆସି କୁହନ୍ତି ଝିଅକୁ ଏତେ ରାତିରେ କାହିଁକି ଡ୍ୟାନ୍ସ ପାଇଁ ପଠାଉଛୁ କ'ଣ ପାଇଁକି ଡ୍ୟାନ୍ସକୁ ସିଏ ଏତେ ଗୁରୁତ୍ୱ ଦେଉଛି ଡ୍ୟାନ୍ସ କଲେ କ'ଣ ସେ ପାଇବ ସେଥିରୁ କ'ଣ କ୍ୟାରିଅର ଅଛି ତାକୁ ପାଠ ପଢ଼ା ଝିଅ ପିଲାଟା ପାଠ ପଢ଼ିଲେ ଚାକିରୀଫାକିରୀ କରିଲେ କିମ୍ବା ବାହାସାହା ହେଇକି କ'ଣ କରିବ କିନ୍ତୁ ନାଚରେ ସେସବୁ ପଶାନା ନାଚକୁ କହ ତାକୁ ସିଏ ପ୍ରାଧାନ୍ୟ ଯେମିତି ନ ଦେଉ ତ ନାଚ ପ୍ରତି ସେମାନଙ୍କର ଗୋଟେ ଭୁଲ ଧାରଣା ଅଛି କିନ୍ତୁ ମୁଁ କହିବି ନାଚକୁ ନେଇ ସେମାନେ ଭୁଲ ଭାବୁଛନ୍ତି ଯେଉଁମାନଙ୍କର ଯାହା ହବି ସେଇଥିରେ ତାଙ୍କୁ ଉତ୍ସାହ ଦେବାଟା